ଆମେ ବିଲରେ ଚାଷ କରୁ ଚାଷ ଦ୍ୱାରା ଧାନ ଗହମ ମାଣ୍ଡିଆ ଆଦାୟ ହୁଏ ସେ ଚାଷରେ ଆମେ ସବୁ ଲଗାଇ ଚାଷ କରୁ ଆମେ ଯାହା ବାକି ପଡ଼ିଆ ପଡ଼ିଯାଉଛି ବିଲ ଆମେ ତାକୁ ଗାଈ ରଖି ରଖିକରି ଗାଈ ସବୁ ଗୋଠ କରି ରଖିକରି ସେ କ୍ଷୀର ପାନ ଦେଇ ଆମେ ବିକ୍ରି କରି କ୍ଷୀର ଖାଉ କ୍ଷୀର ବିକ୍ରି କରି କ୍ଷୀର ଖାଉ ସେ ଗାଈ ଗୋଦାମ ରଖିକରି ଆମେ ବିଲରେ ଯାହା ବାକିତକ ଫସଲ ଆମେ କରିପାରୁନୁ ଆଉ ଗାଈଗୋଠ କରିକିରି କ୍ଷୀର ଆମେ କ୍ଷୀର ଖାଇପାରୁଛୁ ଯାହା ଆଉ ମାଧ୍ୟମରେ ସବୁ ଫସଲ ଲଗାଇ ପାରୁଛୁ